ଭାରତର ରାଜ୍ୟରେ ଭାରତର ରାଜ୍ୟ ଗୋଆ ଯିବାକୁ ମୁ ବହୁତ ମୋର ମନ ପସନ୍ଦ ଗୋଆରେ ସମୁଦ୍ର ଅଛି ଯେଉଁ ସମୁଦ୍ରରେ ବହୁତ ଲୋକ ଯାଆନ୍ତି ଆଉ ସମୁଦ୍ର ଦେଖବାକୁ ସୁନ୍ଦର କହନ୍ତି ଓ ଗୋଆରେ ପାଣିପାଗ ବି ଭଲ ରହେ ଓ ତହିଁର ସବୁ ସହର ଓ ତାର ରାଜ୍ୟର ଘର ଦ୍ୱାର ଯୋଉଁ ଷ୍ଟାଇଲ୍ ଯାକ ରହେ ବହୁତ ଭଲ ରୁହେ ଗୋଆ ଓ ମତେ ଦିଲ୍ଲୀ ବି ଯିବାକୁ ବହୁତ ପସନ୍ଦ ଦିଲ୍ଲୀରେ ତାଜମହଲ ରହିଛି ତାଜମହଲ ଦେଖିବାକୁ ମୋର ବହୁତ ବଡ଼ ଇଚ୍ଛା ୱ ଭାରତର ରାଜ୍ୟ ରାଜ୍ୟ କହିଲେ ଓଡ଼ିଶା ଓଡ଼ିଶାର ମଧ୍ୟ ବହୁତ ଭଲ ଜାଗା ଯାକ ଅଛି ଓଡ଼ିଶାରେ ଓଡ଼ିଶାରେ ଆମକୁ ଦେଖିବାକୁ ମିଳେ ମନ୍ଦିର ଗୁଡ଼ାକ ମନ୍ଦିର ଗୁଡ଼ାକ ଦେଖିଲେ ବି ବହୁତ ଖୁସି ଲାଗେ ଭାରତରେ ମୁଁ ବଡ଼ କେରଳ ରାଜ୍ୟ ବି ବହୁତ ଭଲ ଅଟେ କେରଳ ରାଜ୍ୟରେ ବହୁତ ଚର୍ଚ୍ଚ ଦେଖିବାକୁ ମିଳି ଥାଏ ଓ ଚର୍ଚ୍ଚ ଯାକ ଦେଖିକି ବହୁତ ମନ ଖୁସି ଲାଗେ